ପୁରୁଣା ଗୀତ ଏବଂ ଆଜିର ଗୀତ ମଧ୍ୟରେ ପାର୍ଥକ୍ୟ ହେଉଛି ପୁରୁଣା ଗୀତର ଲେଖକମାନେ ଗୋଟିଏ ଫିଲିଙ୍ଗସ୍ ସହିତ ଗୀତଟିକୁ ଲେଖୁଥିଲେ ଯାହାଫଳରେ ପ୍ରତ୍ୟେକଟି ଗୀତ ପ୍ରେମୀ ଲୋକମାନେ ଗୀତକୁ ଶୁଣି ନିଜର ଦୁଃଖକୁ ଭୁଲି ଯାଉଥିଲେ ପୁରୁଣା ଗୀତର ପ୍ରତ୍ୟେକଟି ପଦ ଗୁଡ଼ିକ ହୃଦୟସ୍ପର୍ଶୀ ଥିଲା କିନ୍ତୁ ଆଜିର ଗୀତ ମଧ୍ୟରେ ସେଗୁଡ଼ିକ ଦେଖିବାକୁ ମିଳିପାରୁନାହିଁ କାରଣ ଆଜିର

ହିପ୍ ପପ୍ ଭଳି ସଙ୍ଗୀତ ନିର୍ଦ୍ଦେଶକ ଆଉ ହୃଦୟସ୍ପର୍ଶୀ ଭଳି ଗୀତ ବନାଇ ପାରୁନାହିଁ ସେଥିପାଇଁ ଆଜିର ଯୁଗରେ ମଧ୍ୟ ପୁରୁଣା ଗୀତକୁ ସମସ୍ତେ ଶୁଣିବାକୁ ପସନ୍ଦ କରନ୍ତି